ଆମର ଏଇଠି ଯେହେତୁ ବହୁତ ପ୍ରକାର ମେଡ଼ିକାଲ୍ ଅଛି କମ୍ପାଉଣ୍ଡର୍ ଅଛି ଏବଂ ବଡ଼ ବଡ଼ ସରକାରୀ ହସ୍ପିଟାଲ୍ ମଧ୍ୟ ଦୁଇଟା ହବର ଅଛି ସେଇଠୁ କିନ୍ତୁ କର୍କଟ୍ ହୃଦ୍ ରୋଗ ପାଇଁ ସେଠି ଚିକିତ୍ସାର ସୁବିଧା ନାହିଁ କିନ୍ତୁ ସେଇଠି ଫିଜିଓଥେରାପି ପାଇଁ ବହୁତ ସୁବିଧା ଅଛି ଏବଂ କେମୋ ଏବଂ ଡାଏଲିସିସ୍ ପାଇଁ ମଧ୍ୟ ସେଠି ସୁବିଧା କିଛି ନାହିଁ ଫିଜିଓଥେରାପି ସୁବିଧା ହେଇଥିବା ହେତୁ ସେରା ସେଥିପାଇଁ ବହୁତ ରୋଗୀମାନେ ଚିକିତ୍ସା ହେଇପାରୁଛନ୍ତି ଖାସ୍ କରି ବୃଦ୍ଧ ମହିଳା ଏବଂ ବୟସ୍କ ପୁରୁଷମାନେ ମଧ୍ୟ ବହୁତ ଉପକାରୀ ହୋଇଥାନ୍ତି ଏବଂ କାହାର ଅଣ୍ଟା ଦରଜ କିମ୍ବା କୌଣସି ପ୍ରକାରର ରୋଗରେ ମଧ୍ୟ ପୀଡ଼ିତ ଥିଲେ ଏହି ଫିଜିଓଥେରାପି ପାଇଁ ଏହି ଫିଜିଓଥେରାପି ସୁବିଧା ପାଇଁ ସେମାନେ ବହୁତ ଜଲ୍ଦି ଶୀଘ୍ର ଭଲ ହେଇଯାଇଥାନ୍ତି ଏବଂ ସେଇ ଫିଜିଓଥେରାପି ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ନର୍ସ୍ ଏବଂ ପାଠ ଏଜୁକେଟେଡ଼୍ ଝିଅମାନେ ମଧ୍ୟ ସେହି ମେଡ଼ିକାଲ୍ରେ ରହିଥାନ୍ତି ଯାହାଫଳରେ କି ରୋଗୀମାନଙ୍କର ଉତ୍ତମ ଭାବରେ ସେମାନେ ସେମାନଙ୍କର ଯତ୍ନ ନେଇଥାନ୍ତି ଏବଂ ସେହି ରୋଗରେ ଏବଂ ସେମାନେ ଯେତେ ଜଲ୍ଦି ସୁସ୍ଥ ହେବେ ସେହିପରି ସେମାନେ ଚିକିତ୍ସା କରିଥାନ୍ତି ସେମାନଙ୍କର କର୍ତ୍ତବ୍ୟରେ ସେମାନେ କେବେବି ଅବହେଳା କରନ୍ତି ନାହିଁ ସେଥିପାଇଁ ଆମ ମେଡ଼ିକାଲ୍ରେ ଏହି ସୁବିଧାଟା ଥିବା ହେତୁ ବହୁତ ଉପକାରିତା ହେଇଛି ଆମ ପାଇଁ ଏବଂ ଆମ ପରିଜନମାନଙ୍କ ପାଇଁ ଏଇଠି କର୍କଟ୍ କିମ୍ବା ହୃଦ୍ ରୋଗର ଏତେ ସୁବିଧା ନାହିଁ ତଥାପି ଫିଜିଓଥେରାପି ସୁବିଧା ରହିଥିବା ହେତୁ ଆମ ପରିବାରର ଲୋକମାନେ ବହୁତ ଉପକୃତ ଅଛନ୍ତି